ହଁ ମୁଁ ଗୋଟିଏ ସାମସଙ୍ଗ ଟିଭି ଆଣିଥିଲି ଭଲ ଜିନିଷ ଆଜ୍ଞା ନୁହେଁ ପନ୍ଦର ଦିନ ତାକୁ ବ୍ୟବହାର କରିନୁ ତାର ଜିନିଷ ସବୁ ବହୁତ ଖରାପ ଆଜ୍ଞା ଏତେ ବାଜେ କମ୍ପାନୀ ଆଜ୍ଞା ଏ ଜିନିଷ ଭଲ କମ୍ପାନୀ ଜିନିଷ ଏହା ନୁହଁ ବହୁତ ଠକାମିରେ ମୁଁ ଆଜ୍ଞା ପଡ଼ିଗଲି